ପୋଷାକ ଧୋଇବା ପାଇଁ ଆପଣ କ'ଣ କରନ୍ତୁ କରନ୍ତି ଏହାକୁ ବିଭିନ୍ନ ପରିସ୍ଥିତିରେ କିପରି ଶୁଖାଇଥାନ୍ତି ହେଲେ ଆମେ ପୋଷାକ ଧୋଉ କମ୍ ମଇଳା ଥିଲେ ସେ ସମୟରେ ପୋଷାକ ଧୋଉ ଆଉ କମ୍ ପାଣିରେ ତାକୁ ଆମେ ଧୋଇକିରି ବାହାର କରୁ ଆଉ ପୋଷାକ ଧୋଇବା ପାଇଁ ସର୍ଫ ଏବଂ ସାବୁନରେ ସାହାଯ୍ୟରେ ଧୋଉ ଯେ ଶୁଖେଇବା ଆମର ହେଉଛି ଆକାଶରେ ଖରା ଯଦି ଥାଏ ତାହେଲେ ଶୁଖାଉଥାଉ ନଚେତ୍ ପବନ ସାହାଯ୍ୟରେ ଶୁଖାଉଥାଉ